ଗୋଟେ ଶାଢ଼ି ଆଣିଥିଲି କୁଇନ୍ କଲେକ୍ସନ୍ରୁ ବହୁତ ବଢ଼ିଆ ହେଇଥିଲା ହେଇଥିଲା ମୁଁ ଯାଇଥିଲି ଗୋଟେ ପାର୍ଟିକି ସେ ପାର୍ଟିରେ ସମସ୍ତେ ଦେଖିଲେ ବହୁତ ଭଲ ଲାଗିଲା ବୋଲି ସମସ୍ତେ କହିଲେ ସେ ଶାଢ଼ିଟା ଏତେ ସ୍ମୁଥ୍ ଯେ କହିଲେ ନସରେ ଆଉ ତା'ପରେ ସେ ମୋ ସାଙ୍ଗମାନେ ଦେଖିକି କହିଲେ କେଉଁଠୁ ଆଣିଥିଲୁ ସେ ଶାଢ଼ି ଖଣ୍ଡକ ଆମକୁ କହିବୁ ସେ ଦୋକାନ ନାଁ ଆମେ ସମସ୍ତେ ଯିବୁ ଆଉ ସେ ଶାଢ଼ିଟା ଏତେ ବଢ଼ିଆ ହେଇଛି ଯେ ସମସ୍ତେ ଯିଏ ଦେଖୁଛି ସମସ୍ତେ କହୁଛନ୍ତି ସେ ଶାଢ଼ିଟା ବହୁତ ଭଲ ହେଇଛି ବୋଲିକି ଏତେ ଭଲ ଶାଢ଼ି କେଉଁଠୁ ଆଣିଲ ଆମକୁ କହ ଆମେ ଯିବୁ ସେ ଶାଢ଼ିକି ଆଣିବୁ ମୁଁ ତାଙ୍କୁ ସେମାନଙ୍କୁ କହିଲି ସେମାନେ ଆଣିଲେ ସେମାନେ ଆଣିସାରିଲା ପରେ ସେମାନେ ବି ସେଇକଥା କହିଲେ ଏତେ ବଢ଼ିଆ ଶାଢ଼ି କେମିତି କେଉଁଠୁ ଆଣିଲୁ ତା ପରେ ପରେ ସିଏ ଆଣିକି ସେମାନେ ତାକୁ ଇଏ କଲେ ସେମାନେ ଆଣିସାଇଲା ପରେ ବି ମୋର ଭଉଣୀମାନେ ବି କହିଲେ ଯେ କେଉଁଠୁ ଆଣିଲୁ ଏ ଶାଢ଼ି ମତେ କହନି ଏତେ ବଢ଼ିଆ ହେଇଛି ଏ ଶାଢ଼ି କେମିତି ସବୁ ଆଣିଲୁ ସେଇଠୁ ମୁଁ ତାଙ୍କୁ କହିଲି କୁଇନ୍ କଲେକ୍ସନରୁ ଯାଇଁକି ଶାଢ଼ିଟାକୁ ଆଣ ଏଇ ଶାଢ଼ିଟା ଏତେ ସ୍ମୁଥ୍ ହେଇଛି କଲର ବି ବଢ଼ିଆ ହେଇଛି ସେମାନେ ଯାଇଁକି ସେ ଶାଢ଼ି ଆଣିଲେ ଆଣିକି ତାକୁ ସମସ୍ତେ ରଖିଛନ୍ତି ସେମାନେ ଯେ ତାଙ୍କ ବନ୍ଧୁବାନ୍ଧବ ବି ସମସ୍ତେ ସେ ଶାଢ଼ିଟାକୁ ଦେଖିଲେ ଦେଖିକି କହିଲେ ଆମକୁ ଆଡ଼୍ରେସ୍ ଦିଅ ଆମେ ସେ ଶାଢ଼ି ଖଣ୍ଡକ ଆଣିବୁ ମୁଁ ତାଙ୍କୁ ଆଡ଼୍ରେସ୍ ଦେଲି କୁଇନ୍ କଲେକ୍ସନରୁ ଯାଇଁକି ସେ ଶାଢ଼ି ଆଣିଲେ ଆଣିକି ତାକୁ ତାକୁ ଆଣିଲି ତାକୁ କହିଲେ ବଢ଼ିଆ ହେଇଛି